ବର୍ଷା ମାସ ଯେହେତୁ ଆସିଛେ ମୁଇଁ ବହୁତଟେ ମଞ୍ଜି ଲଗେଇଛେ ସେଇଟା ହେଉଛି ମାଖନୋ ଚିଞ୍ଚଡ଼ା ଜହ୍ନି ଭେଣ୍ଡି ଇ ସବୁ ପ୍ରକାରର ମଞ୍ଜି ଲଗେଇଛେଁ ଗଛ ମଞ୍ଜି ପାଣି ହେବା ବୋଲି ମଞ୍ଜି ପୁହିଁଯିବା ସେଥିପାଇଁ ମୁଁ ଖତ ଦେଇକିରି ଢିପ ମାଟି ଦେଇ ଢିପ କରିଛି ହେଲେ ସେ ପାଣିରେ ନାଇଁ କୁହି ଯିବା ବୋଲି ରାଞ୍ଜ ଦେଇକିରି ସେ ଗଛକୁ ଉପରକୁ ନେଇଛି ଆଉ ସେଥିରୁ ଶସ୍ୟ ବହୁତ ଉତ୍ପାଦନ କରିବି ବୋଲି ଭାବିଛି

ସେଇଥିରୁ ଲାଭ ପାଇବି